ଓଡ଼ିଶାରେ ଅଭ୍ୟାସ କରାଯାଇଥିବା ମୁଖ୍ୟ ଗୁଡ଼ିକ ହେଉଛି

ହିନ୍ଦୁ ଶିଖ ଖ୍ରୀଷ୍ଟିଆନ ବୌଦ୍ଧ ଯାକ ଏସବୁ ଧର୍ମ ହେଉଛି ଓଡ଼ିଶାର ମୁଖ୍ୟ ଧର୍ମଯାକ ଓ ଖ୍ରୀଷ୍ଟିୟନ ଧର୍ମରେ ଆମେ ଶିଖିପାରୁ ଏକ ସତ୍ୟ ମଣିଷ ଓ ଖ୍ରୀଷ୍ଟିୟାନ ହେଉଛି ଆମର ଏକ ଭଲ ଧର୍ମ ଖ୍ରୀଷ୍ଟିଆନରେ ଆମକୁ ଶିଖାଇ ପାରନ୍ତି ଏକ ସତ୍ୟ ମଣିଷ କେମିତି ହେବେ ଓ ଖ୍ରୀଷ୍ଟିଆନରେ କହନ୍ତି କି ସବୁ ବେଳେ ଲୋକମାନଙ୍କ ସାହାଯ୍ୟ କରିବା ଲୋକମାନଙ୍କ ସାଙ୍ଗରେ ରହିବା ଲୋକମାନଙ୍କୁ ମିଛ କହିବା ନାହିଁ କି ନିଜେ ମିଶା ମିଛ କହିବା ନାହିଁ କି କେବେ ଖରାପ କଥା କହିବା ନାହିଁ ଓ ସବୁ ଧର୍ମ ଏକ ଭଲ ଧର୍ମ ଓ ଓ ଖ୍ରୀଷ୍ଟିଆନ ଧର୍ମରେ ଆମର ଡିସେମ୍ବର ଟ୍ୱଣ୍ଟି ଫାଇଭ୍ ଏକ ଫେଷ୍ଟିବଲ୍